ଅନ୍ୟ ସହରକୁ କିମ୍ବା ଅନ୍ୟ ସହରର ସ୍କୁଲ୍ ହାଇସ୍କୁଲ୍କୁ ଆମ ସହରର ଛାତ୍ର ଛାତ୍ରୀମାନେ ଏଥିପାଇଁ ଯାଉଛନ୍ତି କାରଣ ସେଠିକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉନ୍ନତ ଧରଣର ଏବଂ ସେଠିକାର ଯେ କେଉଁ ଯାତାୟାତ କଲା ଯାତାୟାତ ସମୟରେ ଯେଉଁ ବସ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ସେଠି ସଠିକ୍ ଏବଂ ସୁରକ୍ଷିତ ଭାବରେ ପହଞ୍ଚି ପାରୁଛନ୍ତି ଏବଂ ସେହି ବସ୍ ସୁରକ୍ଷିତ ଭାବରେ ତାଙ୍କ ଘର ପାଖରେ ଆଣି ପହଞ୍ଚାଇ ଦେଉଛି ଏହା ମଧ୍ୟ ସୁବିଧା ସୁଯୋଗ ସେମାନେ ବାହାର ସରକାର ବାହାର ସହରର ସ୍କୁଲ୍ରୁ ପାଇପାରୁଛନ୍ତି କିମ୍ବା ହାଇସ୍କୁଲ୍ରୁ ସେମାନେ ପାଇପାରୁଛନ୍ତି ଆମ ସହରର ଯେଉଁ ରହୁଛି କ୍ରୀଡ଼ା ମଧ୍ୟ ସେଠିକା ତାଙ୍କର ଆମଠୁ ଉନ୍ନତଧରଣର ସେଥିପାଇଁ କ୍ରୀଡ଼ା ଏବଂ ପ୍ରତିଯୋଗିତା ହୁଏ ତ ସୁବିଧା ସୁଯୋଗ ସେମାନେ ପାଇପାରୁଛନ୍ତି